ହେଲୋ ହଁ ହେଲୋ ହେଲୋ କିଏ କହୁଛନ୍ତି ଆଚ୍ଛା ହଁ ମୁଁ କହିଥିଲି ମାଡାମ୍ ଆମର ୱାରିଙ୍ଗ୍ କରିବାର ଥିଲା ଆପଣ କ'ଣ କ'ଣ କେତେ ନେଉଛନ୍ତି ମାନେ ଗୋଟେ ରୁମ୍କୁ ୱାରିଙ୍ଗ୍ କରିବା ପାଇଁ ଆଚ୍ଛା ହଁ ହଁ ଡିଜାଇନିଙ୍ଗ୍ ପାଇଁ ଏକ୍ଟ୍ରା ପଇସା ନେବେ ନା ଡିଜାଇନିଙ୍ଗ୍ ଆଚ୍ଛା ହଁ ତ ମୋର ହଁ ମୋର ପାଞ୍ଚଟା ରୁମ୍ ୱାରିଙ୍ଗ୍ କରିବାର ଅଛି ଆଚ୍ଛା ଆପଣ ଏକେଲା ଆସିବେ ନା ମାନେ ଆପଣଙ୍କ ହେଲ୍ପର୍ ନେଇକି ଆସିବେ ହଁ ଠିକ୍ ଅଛି ଆଚ୍ଛା କିଛି କମ୍ ହେବନି ମ୍ୟାମ୍ ସେତିକି ମାନେ ହୁଁ ହୁଁ ହୁଁ ହଉ ଠିକ୍ ଅଛି ଆଉ ମ୍ୟାମ୍ ଆଚ୍ଛା କେତେ ଦିନ ଲାଗିବ ମାନେ ମୋର ପାଞ୍ଚଟା ରୁମ୍ କରିବାର ଅଛି ୱାରିଙ୍ଗ୍ ଆଚ୍ଛା ହୁଁ

ଆଚ୍ଛା ଓଃହୋ ନାଇଁ ନାଇଁ ଆପଣ ଆପଣ ସାମାନ୍ ଆଣିଦେବେ ଆପଣ ସାମାନ୍ ଆଣି ଦେବେ କାହିଁକି ନା ଆପଣଙ୍କୁ ହିସାବରେ ଆପଣ ଆଣିଲେ ଠିକ୍ ଆଣିବେ ଆମେମାନେ ତ କେତେଟା ଜାଣିବୁ କୋଉଟା ଜାଣି ପାରିବୁନି ସେଇଟା ତ ପ୍ରୋବ୍ଲମ୍ ହେବ ନା ଆପଣ ନେଇକି ପଳେଇ ଆସିଲେ ଭଲ ହେବ ହଁ ହଁ ତ ଆପଣ ଫାଷ୍ଟ ଆସିକି ଏବେ ଦେଖି ନେବେ ମାନେ ମୁଁ କେମିତି ଚାହୁଁଛି ସେଇଟା କହିବାକୁ ପଡ଼ିବ ନା ହଁ ସେଇଆ ହଁ ହଁ ହଁ ହଁ ସେଇଆ ହିଁ କହୁଛି ଆପଣ ଆପଣ କେବେ ଆସି ପାରିବେ ନାଇଁ ମୁଁ ଗୋଟେ ମୁଁ ଗୋଟେ ଜବ୍ କରିଛନ୍ତି ନା ଆପଣ ମାନେ ଟାଇମ୍ରେ ସେଇଟା କହିବେ କି ମତେ ଏବେ ଟାଇମ୍ ଦେବାକୁ ମୁଁ ହେଉଛି ମାନେ ଦୁଇଟାରୁ ଚାରିଟା ଭିତରେ ମ୍ୟାମ୍ ରହୁଛି ହଁ ତ ସେଇ ଟାଇମ୍ ଭିତରେ ଟିକେ ଆସିଲେ ଭଲ ହେବ ଆସିଲେ ମୁଁ ତ ବୁଝେଇବି ନା ମୋର କେମିତି ପସନ୍ଦ ଏଇଟା କରିବାର ଅଛି ସେଇଟା ଲଗେଇବାର ଅଛି ତ ଆପଣଙ୍କୁ ତା ପରେ ଆପଣ କହିବେ କେତେ ଲାଗିବ କ'ଣ ସେଇଟା ତ କହିବେ ନା ତାପରେ ଦେଖିକି ହଁ ଏଇଟା ଠିକ୍ ହଁ ତ ଆସ କୋଉଠି ରହୁଛନ୍ତି ଆଜ୍ଞା ଆ ତ କାଲିକି ଏକେଲା ଆସିବେ ନା ତିନି ଚାରି ଜଣ ମାନେ ଯୋଉ ହେଲ୍ପର୍ ନେଇକି ଆସିବେ ଆସିବେ ନା ହଁ ମୋର ଭିତର ୱାରିଙ୍ଗ୍ କରିବାର ଅଛି ମ୍ୟାମ୍ ମାନେ ହଉ ଠିକ୍ ଅଛି